ଆଗର୍ ଯେନ୍ ଫଟୋ ଉଠା ହଉଥିଲା ସେ ଫଟୋରେ କ୍ୟାମେରାର କ୍ଵାଲିଟି ନାଇଥାଇ ସେଥିର୍ ଲାଗି ଫଟୋଟା କ୍ଵାଲିଟି ନାଇ ଦିଶୁଥାଇ କିନ୍ତୁ ଏହାଦିକାର ଫଟୋରେ କ୍ୟାମେରାରେ କ୍ଵାଲିଟି ଅଛି କ୍ୟାମେରା ହଉଛେ ଫୋର୍ ମେଗାପିକ୍ସଲ୍ ଫାଇପ୍ ମେଗାପିକ୍ସଲ୍ ଏମତି ବହୁତ୍ ପ୍ରକାର ଭେରାଇଟ୍ର କ୍ୟାମେରା ମିଳୁଛି ସେଥିର୍ ଲାଗି ବହୁତ୍ ସ୍ମାର୍ଟ୍ ଫଟୋ ମାନ୍ ବାହାରି ପାରୁଛି ଆଗର୍ ତୁଳନାରେ ବହୁତ୍ ବଢ଼ିଆ ଦିଶୁଛି ଏବର୍ ଫଟୋ